କୃଷକମାନେ ପଶୁପାଳନ କରୁଛନ୍ତି ତାଙ୍କ ପାଇଁ କିଛି ସୁବିଧା ସୁଯୋଗ ମିଳନ୍ତା ସେମାନେ ବହୁତ କିଛି ସୁବିଧା ସୁଯୋଗର ସମ୍ମୁଖୀନ ହୋଇପାରନ୍ତେ ସେମାନେ ଗାଈର ଯେଉଁ ଆମର ଗାଈମାନଙ୍କୁ ଯେଉଁ ଚାଷ ଲଗାଉଛନ୍ତି କାମ କରାଉଛନ୍ତି ସେମାନେ ଗାଈମାନଙ୍କର ଟିକେ ଠିକ୍ ସମୟରେ ଖାଇବା ପିଇବା ଦେଇ ପାରୁନାହାଁନ୍ତି ତାଙ୍କ ସୁବିଧା ସୁଯୋଗ ତାଙ୍କୁ ଦେଖି ପାରୁନାହାଁନ୍ତି ଠିକ୍ରେ ତାଙ୍କୁ ସେଥିଯୋଗୁଁ ଗାଈମାନେ ରୋଗାଗ୍ରସ୍ତ ହେଇକି ଗାଈମାନଙ୍କ ଜୀବନ ଯାଉଛି ଫାଟୁଆ ରୋଗ ବି ହେଉଛି ଆଉ କୃଷକମାନଙ୍କୁ ତ କିଛି ସୁବିଧା ସୁଯୋଗ ମିଳୁନି ନା ସେମାନେ ସେଥିପାଇଁ ଗାଈମାନେ ବି କେତେ ବି ଗୋଟେ ଗାଈ ପରିଶ୍ରମ କରିକି ବିଲବାଡ଼ିରେ ଚାଷ କରିବ ସେ କୃଷକ ପାଖରେ ବି ସେତିକି କିଛି ମିଳୁନି ସମ୍ବଳ କିଛି ଗାଈକୁ ସେତିକି ସିଏ ଖାଇବା ସେଇ ଅନୁସାରେ ଖାଇବା ପିଇବା ଦେଇ ତା'ର ସବୁ ତା'ର ଦେଖ ତା'ର ଦେଖା ଦେଖି କରନ୍ତା ତା'ର ଆଉ ତାକୁ ଇଏ କରିକି ସେ ବିଲରେ ଚାଷବାସ କାମରେ ଲଗାନ୍ତା ସେଥିଯୋଗୁଁ କିଛି ସେମାନେ କମଜୋର୍ ହେଇକି ତାଙ୍କ ଦେହ ଖରାପ୍ ହେଇକି ରୋଗାଗ୍ରସ୍ତ ହେଉଛନ୍ତି ରାସ୍ତାକଡ଼ରେ ଧର ଗୋଟେ ଗାଈ ବୁଲୁଛି ତାକୁ ଗାଡ଼ିବାଲା କି କେଉଁ ଅଜଣା ଟ୍ରକ୍ ବାଇକ୍ ପିଟି ଦେଇ ଚାଲି ଯାଉଛନ୍ତି ସେ ଗାଈ ସେଇଠି ପଡ଼ିକି ତାଙ୍କର ମୃତ୍ୟୁ ହେଉଛି ସେଠି ତାଙ୍କ ପାଇଁକା ବି କିଛି ସୁବିଧା ସୁଯୋଗ ନାହିଁ ରାସ୍ତାଘାଟରେ ପଡ଼ିଥିଲେ ବି ସେମିତି ପଡ଼ିକି ସଢ଼ି ଯାଉଚନ୍ତି ଗାଈମାନେ ତାଙ୍କୁ ଦେଖୁନାହାଁନ୍ତି କି ଟ୍ରିଟମେଣ୍ଟ କରିବା କ'ଣ କରିବା ତାଙ୍କର କିଛି କରୁନାହାଁନ୍ତି ଆଉ ମୋର ଗାଈ ଥିଲା ଯେତେବେଳେ ମୁଁ ହେଲା ବାହରକୁ ଯାଉଛି ଯେତେବେଳେ ଗାଈକୁ ମୁଁ ଘରଲୋକଙ୍କୁ କହିକି ଯାଉଛି ଯତ୍ନ ନେବା ପାଇଁ କେମିତି କ'ଣ ତା'ର ଯତ୍ନ ନେବେ କ'ଣ କରିବେ କେମିତି ଖାଇବା ପିଇବା ଦେବେ ସକାଳେ କେତେବେଳେ କେମିତି କ'ଣ ତାକୁ ଖୋଲିକି ପାଣି ଦେବେ ତାକୁ ବାହରକୁ କେମିତି ନେବେ ଚରାଇବାକୁ କେତେବେଳେ ତାକୁ ଟିକେ କୁଣ୍ଡା ଫୁଣ୍ଡା ଖାଇବାକୁ ଦେବେ ଧାନ ତାକ ତାକୁ ନଡ଼ା କେତେବେଳେ ଖାଇବାକୁ ଦେବେ କ'ଣ କରିବେ କେମିତି କ'ଣ କରି ତା'ର ସବୁ କେମିତି ଯତ୍ନ ନେବେ ମୁଁ ତାଙ୍କୁ ମୋ ଘର ଲୋକଙ୍କୁ ମୁଁ ଜଣାଇକି ଯାଏ ଏହିଭଳି ଭାବେ ଘର ଲୋକ ଯତ୍ନ ନିଅନ୍ତି କିନ୍ତୁ କିଛି ସୁବିଧା ସୁଯୋଗ ମିଳିଲେ ତାଙ୍କୁ ଗୋରୁମାନଙ୍କ ପାଇଁକା ଆମେ ଭଲ କିଛି ହୁଅନ୍ତା